ଦେଖନ୍ତୁ ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ସାଧାରଣତଃ ଓଡ଼ିଶାରେ ଭୁବନେଶ୍ୱର ସେମିତି ବାସିନ୍ଦା କହିବାକୁ ଗଲେ ବହୁତ ଭୁବନେଶ୍ୱର ବାସିନ୍ଦା କମ କାଇଁନା ଅଲଗା ଅଞ୍ଚଳରୁ ଲୋକମାନେ ସାଧାରଣତଃ ଭୁବନେଶ୍ଵରରେ ଜାଗା କିଣି ସେଠାରେ ଘର କରି ତାଙ୍କର ସ୍ଥାପତ୍ୟ ବିସ୍ତାର କରିଛନ୍ତି ଓ ସେଠି ସେମାନେ ପରିବାର ସଦସ୍ୟମାନେ ରରହୁଛନ୍ତି କିନ୍ତୁ ଏ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଆକୁ ଗଲେ ଏଠି ବୃଦ୍ଧ ଲୋକଙ୍କମାନଙ୍କ ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରକାର ସୁବିଧା କରିଛନ୍ତି ଯେମିତିକି ବିଭିନ୍ନ ପ୍ରକାର ବୃଦ୍ଧଲୋକଙ୍କ ପାଇଁ ଆଶ୍ରମ ଅଛି ଯଦି ବୟସ ସୀମାରେ ସେମାନେ ଘରେ କୌଣସି ହଇରାଣ ହରକତ ହେଉଛନ୍ତି ତାହେଲେ ସରକାର ମଧ୍ୟ ତାକୁ ବୃଦ୍ଧାଶ୍ରମରେ ନେଇ ସେମାନଙ୍କର ରହିବା ଖାଇବା ସୁବିଧା ମଧ୍ୟ ସରକାର କରାଇଛନ୍ତି ଆଉ ନିଶା ବେପାରୀମାନେ ସାଧାରଣତଃ ଭୁବନେଶ୍ୱରରେ ଅଧିକାଂଶ ଲୋକ ନିଶା ଖାଇ ରାସ୍ତାରେ ଗଡ଼ିବା କିମ୍ବା ରାସ୍ତାରେ ପଡ଼ିବା କାହାକୁ ଗାଳିଗୁଲଜ କରିବା ଏମିତି ମଧ୍ୟ କରିଥାନ୍ତି ସେମାନଙ୍କୁ ମାନେ କିଛି ସଂସ୍ଥା ଅଛନ୍ତି ଯେମିତିକି ଏନଜିଓ ସେମାନେ ଏଇ ଜିନିଷ ସେମାନଙ୍କୁ ନେଇ କୌଣସି ତାଙ୍କର ନିଶା ନିବାରଣ କେନ୍ଦ୍ର ଅଛି ତାଙ୍କୁ ରଖିବା ଖାଇବା ପିଇବା ତାଙ୍କୁ ସେମାନଙ୍କୁ ନେଇକି ନିଶାରେ ମଧ୍ୟ ଆରୋଗ୍ୟ ସେମାନଙ୍କୁ କରିଥାନ୍ତି ଆଉ ଗୋଟିଏ ହେଉଛି ମଧୁବାବୁଙ୍କ ପେନ୍ସନ୍ ମଧୁବାବୁ ପେନ୍ସନ୍ ଦ୍ୱାରା ଯେଉଁମାନଙ୍କର ବୟସ ଷାଠିଏ ବର୍ଷରୁ ଓ ଅଧିକ ହୋଇସାରିଲାଣି ସେଇ ପେନ୍ସନ୍ ଭତ୍ତାରେ ସେମାନଙ୍କୁ ରେଜିସ୍ଟ୍ରେଶନ୍ କରି ସରକାର ମଧ୍ୟ ମାସୁକା କିଛି ଭତ୍ତା ଦିଅନ୍ତି ଯାହାଦ୍ୱାରା ଲୋକମାନେ ମାସକୁ ମାସ ପଇସା ପାଇ ତାଙ୍କର କିଛି ଦୈନନ୍ଦିନ କିଛି ଖର୍ଚ୍ଚ ସେ ତୁଲାଇଥାଇନ୍ତି